ଢେଙ୍କାନାଳ ଜିଲ୍ଲାରେ କ୍ରୋମାଇଟ୍ ଖଣି ଅଛି ଯାହାପାଇଁ ସେଥିରୁ ଅନେକ ଅର୍ଥ ଉତ୍ପାଦନ ହେଉଛି ଅନେକ ଗୁଡ଼ିଏ ବଡ଼ ବଡ଼ ହୋଟେଲ ରହିଛି ସେଥିରୁ ମଧ୍ୟ ଅନେକ ମାତ୍ରାରେ ଅର୍ଥ ଉତ୍ପାଦନ ହେଉଛି ବୈଦ୍ୟୁତିକ କମ୍ପାନୀ ରହିଛି ସେହିଠାରେ ଅନେକ ପ୍ରକାରର ବହୁ ବିଦ୍ୟୁତ ତାର ବଲ୍ବ ସୁଇଚ୍ ଇତ୍ୟାଦି ତିଆରି କରାଯାଉଛି ଆମ ଜିଲ୍ଲାରେ ଏହାର ଉତ୍ପାଦନ ହେଉଥିବାରୁ କମ ଦରରେ ଆମକୁ ମିଳିପାରୁଛି ଏବଂ ବାହାର ଜିଲ୍ଲା କିମ୍ବା ରାଜ୍ୟର ଲୋକମାନେ କିଣି ନେଉଥିବାରୁ ସେଥିରୁ ଅନେକ ଅର୍ଥ ଉତ୍ପାଦନ ହୋଇପାରୁଛି